ଚାଷ ତ ବିଭିନ୍ନ ଲୋକମାନେ କରୁଛନ୍ତି ଧାନ ଚାଷ ମୁଗ ବିରି ଗହମ ବାଜରା ମାଣ୍ଡିଆ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ଚାଷରେ ଆମର ଅ ବିଭିନ୍ନ ଅ ଜିନିଷକୁ ଆମେ ଚାଷ ଆମେ କରୁଛେ କିନ୍ତୁ ହେଲେ ଆ ଚାଷରେ କିଛିଟା ଆମର ଲାଭ ହୋଇଥାଏ ଆଉ କ୍ଷତି ବି ହୋଇଥାଏ ଯେଉଁଟାକି ଆମେ ଅପେକ୍ଷା କରିଥାଉ ଚା ଚାଷ କରିବା ପାଇଁ କାରଣ ଚାଷ କରିସାରିଲା ପରେ ବି ଆଜି ଏ ମାନେ ଏ ଆମର ଫଳଟା ଆମେ କରିଛେ ସେଇଟା ହେବ କି ନାହିଁ ସେଇଟାକୁ ଆମେ ସବୁବେଳେ ଅପେକ୍ଷା କରିଥାଉ ଆଉ ଗୋଟେ କଥା ହେଲା ଯଦି ପରିଶ୍ରମ କରିଥିବା ନିଶ୍ଚୟ ତାର ଫଳ ମିଳିବ ଆଉ ଯେଉଁ ଚାଷ ପାଇଁ ଆଁ ଯେଉଁ ଜି ପରିବାଟା ଯେଉଁଥି ପାଇଁ ଦରକାର କିଛିଟା ପର୍ବପର୍ବାଣୀରେ ଦରକାର ହୁଏ ଆମର ଅଁ ଯେଉଁ ଚାଷ କଲେ ଯେମିତିକି ଆମର ମୂଳା ମୂଳା ତ ନିହାତି ଦରକାର ଆମର ମାର୍ଗଶୀର ମାସରେ ଆ ମାଣବସାରେ ଆଖୁ ଏଇସବୁ ଜିନିଷ ନିହାତି ଦରକାର ପୂଜା କରିଆ ପାଇଁ ଯଦି ଆମେ ଚାଷ ନକରିବା ତ ଆମେ ଖାଇବା କେଉଁଠୁ ତ ଯେମିତି ହେଲେ ଚାଷ କରିବା ଦରକାର